ମୁଁ ଦୋକାନକୁ ଯାଇଥିଲି ପ୍ରବଳ ଗରମ ଅନୁଭୂତ ହେଉଥାଏ ଗରମ ଦାଉରୁ ରକ୍ଷା କରିବାପାଇଁ ଦୋକାନୀକି ପଚାରିଲି କୁଲର୍ କିଛି ଅଛି କି ସିଏ ହଁ କଲା ତେଣୁ ବିଭିନ୍ନ କମ୍ପାନୀର ପ୍ରଡ଼କ୍ଟ ଦେଖାଇବା ଭିତରେ ମୋତେ ଆରସେସିଲୋ କମ୍ପାନୀର କୁଲର୍ଟି ମୋ ବଜେଟକୁ ସୁହାଇଥିଲା ତେଣୁ ମୁଁ ସେହିଟାକୁ ଘରେ ଆଣି କିଣି ତାକୁ ବ୍ୟବହାର କରୁଛି